ଆମ ରାଜ୍ୟରେ ସାଂସ୍କୃତିକ ଏବଂ ଐତିହସକୁ ଐତିହକୁ ସଂରକ୍ଷଣ ଏବଂ ପ୍ରୋତ୍ସାହିତ କରିବାରେ ଓଡ଼ିଆ ଭାଷାର ବହୁତ ଭୂମିକା ରହିଛି କାରଣ ଏହିସବୁ ଓଡ଼ିଶାର ଓଡ଼ିଆରେ ଲେଖା ଯାଏ ଓ ଏ ଗ୍ରନ୍ଥ ସବୁ ଓଡ଼ିଆରେ ଲେଖା ହୋଇଛି ଏହି ବହି ପୁସ୍ତକ ମଧ୍ୟ ଓଡ଼ିଆରେ ସବୁ ଲେଖା ହୋଇଛି ଯୋଗୁଡ଼ାକ ପଢ଼ିକିରି ଆମ ଐତିହକୁ ସମସ୍ତେ ଜାଣିପାରୁଛନ୍ତି ଓଡ଼ିଆ ଭାଷାରେ ନ ଲେଖା ହୋଇଥିଲେ ତାକୁ ଆମେ ଓଡ଼ିଶା ଲୋକ ବି ଜାଣିପାରିନଥାନ୍ତେ କି ପଢ଼ିପାରିନଥାନ୍ତେ ଆମେ ସେହିଟା ପଢ଼ିକି ବୁଝିବାରୁ ଅନ୍ୟମାନଙ୍କୁ ବୁଝାଇପାରୁଛୁ ଆମ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଯଦି ଓଡ଼ିଶୀ ହେଉ ସେହିଟା ଓଡ଼ିଶାର ଓଡ଼ିଆ ଭାଷା ସହିତ ସଂଶ୍ଲିଷ୍ଟ ଅଛି ଆଉ ସେଥିପାଇଁ ଆମେ ତାକୁ ଆଉ ତାର ଭୂମିକା ଓଡ଼ିଆ ଭାଷାର ଭୂମିକା ଆର ବହୁତ ରହିଛି ଆମର ସାଂସ୍କୃତି ଆଉ ଐତିହର ସଂରକ୍ଷଣ ପାଇଁ